ହେଲୋ କିଏ କହୁଥିଲେ ଏଇଟା ଆପଣ କୋଉଠିକି ଏଇଟା ମୋବାଇଲ କେୟାର ଦୋକାନ ଆପଣ କୋଉଠିକି କରିଥିଲେ ହଁ କ'ଣ କାମ ଥିଲା କି ଆପଣ କୋଉଟା ନେବେ ହଁ ମଡ଼େଲ ତ ବହୁତ ପ୍ରକାର ଅଛି ଆପଣ କେତେ ରେଞ୍ଜରେ ନେବେ ପନ୍ଦର ନେବେ ଷୋହଳ ନେବେ ନା ତିରିଶ ନେବେ ହଁ ନକିଆ ଅଛି ଭିବୋ ଅଛି ଓପୋ ଅଛି ଭଲ ଭଲ କ୍ୟାଲିଟିର ବି ଅଛି ହଁ ଇଏମାଇରେ ବି ଦିଆହେଉଛି ଆପଣଙ୍କର ଆଧାର କାର୍ଡ଼ ତାପରେ ଆପଣଙ୍କର ଫୋଟ ଧରିକି ଆସିଲେ ଇଏମାଇରେ କେତେ ଦେବେ ଆଉ କେତେ ପରେ ଡିପୋଜିଟ କରିପାରିବେ ସେମିତିବି ସୁବିଧା ଅଛି ଆପଣ ଆସନ୍ତୁ ଦୋକାନ ଆସିଲେ ଦେଖିପାରିବେ ହଁ ନାଇଁ ଶୁଣନ୍ତୁ ଆପଣଙ୍କ ଦୋକାନ ଆସିବେ ଯେ କିନ୍ତୁ ତା ପୂର୍ବରୁ ଆପଣ ଏହି ସବୁ ଡକମେଣ୍ଟ ଆଣିବାଟା ଭୁଲିବେନି ଡକୁମେଣ୍ଟ ଆଣିଲେ ଫୋନ ଦେଖିବେ ନା କୋଉଟା କ୍ୟାଲିଟିର ନେବେ କ'ଣ ନେବେ ଦେଖିକି ଆପଣଙ୍କ ଚଏସ କରିବେ ନେବେ ଆଉ ଆଧାର କାର୍ଡ଼ ଆଣିବେ ତାପରେ ଫୋଟ ଆଣିବେ ହଁ ଆଧାର କାର୍ଡ଼ ଫୋଟ ଆଣିବେ କୋଉ ମୋବାଇଲ ନେବେ ସେଟା ଦେଖିବେ ଆପଣ ହଁ ମଡ଼େଲ ତ ବହୁତ ପ୍ରକାର ଅଛି ଆପଣଙ୍କ ଇଚ୍ଛା ଅନୁସାରେ ନେବେ ଆଉ ହଁ ଆପଣ ଏମାଉଣ୍ଟ ଦେଖିପାରିବେ ଯେମିତି କୋଉ ମୋବାଇଲ ନେଇପାରିବେ ଦେଖିପାରିବେ ତ ଆପଣ ଆସିଲା ପୂର୍ବରୁ ମତେ ଟିକେ କଲ କରିଦେବେ